ହଁ ଆମ ଭଦ୍ରଖରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ଆମେ ଜାଣିଛୁ କିନ୍ତୁ ଫେମସ୍ ଏଠାରେ ଗୁଗୁନି ଆଉ ଗୁପ୍ଚୁପ୍ ଇଟିଲି ଗୁଗୁନି ଆଉ ଗୁପ୍ଚୁପ୍ ହେଲା ଏହାର ବହୁତ ଫେମସ ଆଉ ଗୁଗୁନି ସାଙ୍ଗରେ ଯେଉଁ ସମ୍ବର ବି ଏଠାରେ ବହୁତ ପ ମାନେ ବହୁତ ବ୍ୟଞ୍ଜନ ଟାଏ ସ୍ଵାଦିଷ୍ଟ ଲାଗେ ଆଉ ଗୁପ୍ଚୁପ୍ ତ ଅତ୍ୟନ୍ତ ସୁନ୍ଦର ଗୁପ୍ଚୁପ୍ ଖାଇବା ପାଇଁ ଏଠାକୁ ବହୁ ଅଞ୍ଚଳର ଲୋକ ଆସନ୍ତି କାରଣ ଓଡ଼ିଶାର ଗୋଟିଏ ଗୋଟିଏ ଜିଲ୍ଲାର ଗୋଟିଏ ଗୋଟିଏ ରେସିପି ବହୁ ଫେମସ ଆମ ଭଦ୍ରଖର ଫେମସ ଭିତରେ ଗୁପ୍ଚୁପ୍ ଇଟିଲି ହିଁ ଫେମସ